ହଁ ମୋତେ ଗୀତ ଗାଇବା ପାଇଁ ବହୁତ ପସନ୍ଦ କିନ୍ତୁ ମୁଁ ତ ଏତେ ଗୀତ ଗାଇବା ପାଇଁ ପସନ୍ଦ କରେ କିନ୍ତୁ ଏତେ ବି ନୁହଁ ତ ମୁଁ ସ୍କୁଲ୍ ଆନୁଆଲ୍ ଫଙ୍କ୍ସନ୍ କଲେଜ୍ ଆନୁଆଲ୍ ଫଙ୍କ୍ସନ୍ ଗାଁ ଗହଳିରେ ଗାଁରେ ଆମର ଯେତେ ପର୍ବପର୍ବାଣି ଯଦି କିଛି ଫଙ୍କ୍ସନ୍ ହୋଇଥାଏ ତ ଗୀତ ଗାଇଥାଏ କିନ୍ତୁ ମୁଁ ତ ଏମିତି ନୁହଁ କିି ଯେଉଁଟା ଭାରତ ବର୍ଷରେ ଯାଇକି ନାଁ କମେଇକି ଯାଇଛିି ମୋତେ ଗୀତ ଗାଇବା ପାଇଁ ପସନ୍ଦ ହୁଏ ତ ମୋ ସାଙ୍ଗମାନେ ସମସ୍ତେ ଯାଇକି ଅଧେ ଜଣେ ବହୁତ ଭଲ ଗୀତ ବି ଗାଆନ୍ତି ସେମାନେ ଯାଇକି ଓଡ଼ିଶାରେ ଭାରତରେ ବହୁତ ନାଁ କମେଇଛନ୍ତି ଯାହାକି ଯେଉଁଟା ଆମର ଓଡ଼ିଆ ଚଳଚ୍ଚିତ୍ର ଦ୍ୱାରା ସାହାଯ୍ୟ ତ ହୋଇଯାଇଛି ଯେଉଁ ଓଡ଼ିଆ ଚଳଚ୍ଚିତ୍ରରେ ଯେଉଁ ଆମର ବାହାର କରଛନ୍ତି ସବୁ ଆମର ଚ୍ୟାଲେଞ୍ଜ୍ ଚ୍ୟାଲେଞ୍ଜ୍ ମାଧ୍ୟମରେ କିଛି ସାସ୍କୃତିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ ସେହିମାନଙ୍କ ସାହାଯ୍ୟରେ ମୋ ସାଙ୍ଗମାନେ ସମସ୍ତେ ଯାଇକି ଓଡ଼ିଶାରେ ଭାରତରେ ନାଁ କମେଇକି ଆସିଛନ୍ତି ତ ଆଉ ଆମେ ତ ଛୋଟ ମୋଟ ଷ୍ଟେଜ୍ରେ ଚଳଚ୍ଚିତ୍ର କରିିକରି ସାଙ୍ଗମାନେ ମୋର ଯାଇକି ଭାରତରେ ଯାଇକି ନାଁ ବି କମେଇିକି ଆସିଛନ୍ତି